ଆଇନ ତ ଅନେକ ପ୍ରକାର ଆଇନ ଅଛେ କିନ୍ତୁ ସେ ଭିତରୁ ଯେନ୍ କେସ୍ ପତ୍ର ହେଲେ ଯେନ୍ ସାଖି ଗୁଆ ଯେନ୍ ହେସନ୍ ସେ ସାଖୀମାନଙ୍କ ଉପରେ ଯେନ୍ ବେଶୀ ନିର୍ଭର କରସନ୍ କୋର୍ଟ ବାଲିିକ୍ ବୋଲେ ସେ କାଗଜ ପତ୍ର ପାଇବାର୍ ଲାଗି ସେ କୋର୍ଟକେ ହିଁ ଯିବାର୍ ପଡ଼୍ବା ବଲେ ସେ କୋର୍ଟକ୍ରେ କୋର୍ଟରେ ଗଲେ ସେମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ମାଧ୍ୟମରେ ତାହାକେ କିନ୍ଦିରା ହେବେ ବୋଲେ ସେ ସେଥିରୁ ଉତ୍ତର ଦେବାର୍ଟା ମହାନ ପଳାଏ ବଲେ ଯାହାର ଅଭିଜ୍ଞତା ଅଛି ସେମାନେ ଠିକ୍ ହିସାବେ ତାର ଉତ୍ତର ଦେଇ ପାରୁଛନ୍ କିନ୍ତୁ ଯାହାର ଅଭିଜ୍ଞତା ନାଇଁନ ବୋଇଲେ ସେ ସେ ଘଟଣାଟା ଟିକେ କଷ୍ଟ ହେଉଛି ଆରୁ ଗହଳି ଯାଉଛି ସେ କଥା ବଲେ ଇସବୁ ଅସୁବିଧା ଲାଗି ସେ କୋର୍ଟ ବାଲିିକ୍କୁ କହିଲେ ତାହାକୁ ବିଭିନ୍ନ ପ୍ରକାର ଗୋଟେ ଟାଇମ୍ ଦଉଛନ୍ ଆରୁ ସେ ଟାଇମ୍ରେ ନେଇଁ ଗଲେ ସେ କଡ଼ା ନଜର ହିସାବରେ କଡ଼ା ଆଇନ୍ରେ ତାଗି ପକେଇ ଦଉଛନ୍ ବଲେ ଇସବୁ ସବୁ କଷ୍ଟ ଗୁଡ଼ାକ ହେଉଛି ବଲେ ଯାହାର ଅଭିଜ୍ଞତା ଅଛି ତ ସେ ଠିକ୍ ହିସାବରେ ଯାଉଛି ଆଉ ଓକିଲୋ ମାନେ ବି ତାହାକେ ଶିକ୍ଷା ଦଉଛନ୍ ଠିକ୍ ହିସାବରେ ସଠିକ୍ କଥା ଯଦି କହୁଛି ସେଇଠି ଖାପ୍ ଖାଇଲା ଭଳି କଥା କହୁଛିି ତ କିଛି ଅସୁବିଧା ନାଇଁ ହବା ଆର୍ କଥାର୍ ଯଦି ୟାର୍ ସିଆର୍ ଯଦି ହେଲା ବଲେ ସେଇଟା ବି ବହୁତ କଷ୍ଟ ହେଉଛି ହଇରାଣ ହବାର ପଡ଼ୁଛି ଇସବୁ ଅସୁବିଧା ହେଉଛି